ହଁ ଭାଇ ହଁ ସେ କେତେ ଟଙ୍କା ଆପଣଙ୍କର ହେଲା ଏତେ ଟଙ୍କା ହେଇପାରିବନି ଟିକେ ଅଳ୍ପ ପଇସା କିଛି କରନ୍ତୁ ଆ ଅଳ୍ପ ବାଟ ତ ଆସିଲେ ଆପଣ ଅଧିକା ପଇସା କହିଲେ ମୁଁ କ'ଣ କରିବି ତେଲ ପୋଡ଼ା ଖର୍ଚ୍ଚ ମୁଁ ବୁଝିପାରୁଛି ଯେ କିନ୍ତୁ ମୁଁ ତ ଅଳ୍ପ ବାଟ ଆସିଛି ନା କମ୍ ରେଟ୍ କିଛି କୁହନ୍ତୁ ନହେଲେ ଏତେ ପଇସା ମୁଁ ଏଇନା କେଉଁଠୁ ଆଣିବି ଆପଣଙ୍କ ପାଖରେ ଚେଞ୍ଜ ହେବ କି ପାଞ୍ଚଶହ ଟଙ୍କାଟେ ମୋ ପାଖରେ ଅଛି ନାଇଁ ଚେଞ୍ଜ ହେବନି ଆପଣ ଏତେ ପଇସା କହୁଛନ୍ତି ମୁଁ ଦେବି କେମିତି ଆପଣଙ୍କୁ କିଛି ଗୋଟେ ଭାବିକି କୁହନ୍ତୁ ମୋତେ ନା ନା ଠିକ୍ ନିର୍ଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ପଇସା କୁହନ୍ତୁ ଆପଣ ମୋତେ ବହୁତ ପଇସା କହୁଛନ୍ତି ନା ଅଳ୍ପ ବାଟ ମୋର ମୁଁ ଆସିଛି ମାତ୍ର ତିରିଶ ଚାଳିଶ କିଲୋମିଟର ବାଟ ଆପଣ ମୋତେ ଯଦି କହିବେ ଅଧିକା ପଇସା ମୁଁ ଆପଣଙ୍କୁ କେତେ ଟଙ୍କା ଦେବି ମୋ ପାଖରେ ଦୁଇଟା ପାଞ୍ଚଶହ ଟଙ୍କିଆ ନୋଟ ଅଛି ହଜାର ଟଙ୍କା ରଖନ୍ତୁ ଅଧିକା ମୁଁ ଦେଇପାରିବିନି ନାହିଁ ମୋର ଚେଞ୍ଜ ନାହିଁ ମୁଁ ଦେଇ ପାରିବିନି ନା ନା ଆପଣ କିଛି କରନ୍ତୁ ନା ନା ନା ମୁଁ ଏତେ ପଇସା ଦେଇଦେବି ମୁଁ ବହୁତ ଅଳ୍ପ ବାଟ ଆସିଛି ତୁମେ ମୋତେ ଏତେ ପଇସା କହିଲେ ମୁଁ କେଉଁଠୁ ଆଣିକି ଦେବି ମାନବିକତା କିଛି ଅଛି ତ ଆପଣଙ୍କର ସେଇଥିପାଇଁ ତ ମୁଁ କହୁଚି ମୋତେ ସେ ମୋତେ ଅଳ୍ପ ବାଟ ଆସିଛି ନା ଆପଣ ଏତେ ପଇସା କହିଲେ ମୁଁ କେଉଁଠୁ ଦେବି ମୁଁ ତ କହୁଛି ଆପଣଙ୍କୁ ମୋ ପାଖରେ ଚେଞ୍ଜ ହିଁ ନାହିଁ ପାଞ୍ଚଶହ ଟଙ୍କିଆ ଦୁଇଟା ଅଛି ଚେଞ୍ଜ ଆଣି କେଉଁଠୁ ଦେବି ଆପଣଙ୍କ ପାଖରେ ବି ଚେଞ୍ଜ ନାହିଁ ନହେଲେ କାଲି ଆସନ୍ତୁ ନହଲେ ପଇସା ହିସାବ ପତ୍ର କରିକି ନେବେ କି ପଛରେ ନେବେ କିନ୍ତୁ ମୋ ପାଖରେ ଏବେ ନାହିଁ ପଇସା ପଇସା ନାହିଁ କି ଏତେ ପଇସା ମୁଁ ଦେଇପାରିବିନି ଆଜ୍ଞା ହଁ କାଲି ନହେଲେ ଆସନ୍ତୁ କାଲି ନେଇଯିବେ ନହେଲେ ମୁଁ ଏତେ ପଇସା ଦେଇ ପାରିବିନି କି ମାନେ ଇଏ କରିପାରିବିନି ନାହିଁ ନାହିଁ କାଲି କାଲି ଆସନ୍ତୁ କାଲି ଆସନ୍ତୁ ବସିକି କଥାବାର୍ତ୍ତା ହେବା କେତେ ଟଙ୍କା କ'ଣ ହେଇଛି ଦେଖନ୍ତୁ ମୁଁ ଅଳ୍ପ ବାଟ ଯେହେତୁ ଆସିଛି ଅଳ୍ପ ବାଟରେ ତ ମୋର କମ ପଇସା ହେଉଛି ଆପଣ ମୋତେ ଅଧିକା ପଇସା କହୁଛନ୍ତି ମାନେ ଆପଣଙ୍କୁ କେଉଁଠୁ ପଇସା ଆଣିକି ଦେବି ମୋ ପାଖରେ ପାଞ୍ଚଶହ ଟଙ୍କିଆ ଦୁଇ ଟା ଅଛି ଚେଞ୍ଜ ବି ନାହିଁ ଆପଣ ଏତେ ଖଣ୍ଡିକିଆ ଅଖଣ୍ଡିଆ ପଇସା ମାଗୁଛନ୍ତି ମୁଁ ଦେବି କେଉଁଠୁ ଗୋଟିଏ ଖଣ୍ଡିକିଆ ପଇସା କୁହନ୍ତୁ ତା'ପରେ ମୁଁ ଦେବି ଆପଣଙ୍କୁ ପଇସା ନାଇଁ ସେମିତି ହେଲେ କ'ଣ କରିବି ନାହିଁ ସେ କଥା କିଛି ନାହିଁ